ଏଥର ଭଲ ଆପଣ ଭାଇ ଆପଣ ଭଲ ୱାରିଙ୍ଗ୍ କରୁଛନ୍ତି ଆଉ ଆପଣ ଯୋଉ ଆମ ଘରଟାକୁ ୱାରିଙ୍ଗ୍ କରୁନାହାନ୍ତି ସେଇ ଘରକୁ କରେଣ୍ଟ ଯାଉନି ଆଉ ଘରୁ କେତେବେଳେ କେମିତି କରେଣ୍ଟ ଯାଉଛି ଏବଂ ଭୋଲଟେଜ୍ ତା'ର ଲୋ ରହୁଛି ନାଇଁ ଭାଇ ଆପଣ ଯୋଉ ସୁଇଚ୍ ଯାକ ଲଗେଇଛନ୍ତି ସେଇଟାବି କାମ ଦେଉନି ଘରୁ ଭୋଲଟେଜ୍ ଆଉନି ଲାଇଟ୍ ଯାକ ଦବ୍ ଦବ୍ ହେଇକି ଫିଉଜ୍ ମଧ୍ୟ ହେଲାଣି କୋଉ କମ୍ପାନୀର ଆପଣ ଲଗେଇଥିଲେ କହୁନାହାନ୍ତି ପଇସା ଆପଣ ନେଇଗଲେ କାମ ଠିକ୍ ସେ କଲେନି ଆପଣ ଆପଣ କାଢ଼ିଲେନି କାହିଁକି ନାଇଁ ଆପଣ ମୁଁ ଫ୍ୟାନ୍ ଟା କୁ କେମିତି ଲଗେଇଦେଲେ ଟୋଟାଲି ଚାଲୁନି ଆଜ୍ଞା ଫ୍ୟାନ୍ ଟା ମୁଁ ଆପଣଙ୍କୁ ତ କହିଥିଲିନା ନୂଆ କାପାସିଟର୍ ଗୁଟେ ପକେଇବେ ନାଇ ଆପଣ ଆଗରୁ କାହିଁକି ଲଗେଇଲେନି ନାଇ ଆପଣ ଲୋକ ଧରି ଆସିଥାନ୍ତେ ନା ମୋର ଯଦି ଘରଟା କାମ ଚାଲିଛି ଆପଣଙ୍କ ପାଖରେ କଣ କେବଳ ଗୋଟେ ଲୋକ ଅଛି କି ନାଇ ନାଇ ଆପଣ ଦେବେଯେ ଗୋଟେ ଦିନେ ପାଇଁ ହେଲେ ହେଲାନି ରବିବାର ଦିନ ଆସିବେ ତ ଆ ସବୁ ନୂଆ ଜିନିଷ ସବୁ ଆଣିକି ଆସିବେ ହଁ ହଉ ହଁ ହଉ ଆଜ୍ଞା ଆସିବେ ନିଶ୍ଚୟ ଆସିବେ ହଁ ହଉ ରଖୁଛି